ସ୍ୱୟଂ ସହାୟିକା ଗୋଷ୍ଠୀ ଏସ ଏଚ ଜି ଗ୍ରୁପ ମହିଳା ମାଁମାନେ ଏବେ ତ ବହୁତ ସୁବିଧା ଆସିଲା ବେଲକୁ ଏବେତ ବହୁତ ସୁବିଧା ପାଉଛନ୍ତି ଖାଲି ଘରେ ଏବେ ବି ଖାଲି ରୋଷେଇ କରୁ ନାହାଁନ୍ତି ଆଉ ବି ତାଙ୍କ ପାଇଁ ମାଛ ଚାଷ କରିବା ପାଇଁ ଆସୁଛି ଠିକା କାମ ଆସୁଛି ପାମ୍ପଡ଼ ବେଲୁଛନ୍ତି ଧୂପକାଠି ସେମାନେ କରୁଛନ୍ତି ଆଉ ବି ବହୁତ ବହୁତ ବଡ଼ କାମ ମାନେ ଆସୁଛି ତାଙ୍କ ପାଇଁ ଆଉ ମାଁ ମାନେ ବି ଚାହାଁନ୍ତି ସବୁ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ କେଉଁ ଗୋଟେର ଯଦି କେଉଁ ମହିଲା ଯଦି ଗୋଟିଏ ଅସୁବିଧାରେ ଅଛି କି କେଉଁ ପରିବାର ଲୋକେ ଯଦି ବି ଅସୁବିଧାରେ ଅଛନ୍ତି ବୋଇଲେ ମହିଲା ମାଁମାନେ ଏସ ଏଚ ଜି ଗ୍ରୁପର ସମସ୍ତ ମାଁମାନେ ସେଇଠାରେ ଯାଆନ୍ତି ସେମାନଙ୍କୁ ହେଲ୍ପ କରିବା ପାଇଁ ଆଉ ତାଙ୍କ ପାଇଁ ଆଉ ବି କାମ ବହୁତ ବହୁତ ଏବେତ ଆମର ଏଇ ସରକାର ବି ବହୁତ ତାକୁ ଇଏ ସୁବିଧା ସୁଯୋଗ ଦଉଛନ ଏସ ଏଚ ଜି ଗ୍ରୁପ ମାଁମାନଙ୍କୁ